ପଙ୍କଜ ବାବୁ କହୁଛନ୍ତି ତ ମୁଁ ଏଇ ଗୋଲକ କହୁଥିଲି ଆମର ଏଇ ପାଖ ବଜାରରେ ମୋର ଯେଉଁ ଧାନ ଦୋକାନଟା ନାହିଁକି ସେଇଠୁ କହୁଥିଲି ମୁଁ କହିଲି ଏ ବର୍ଷ ତ ଭଲ ଅମଳ ହେଇଛି ଆଉ ଭଲ ଫସଲ ହେଇଛି ସବୁଆଡ଼େ ଆଉ ଆପଣଙ୍କର କେତେ କ'ଣ ଧାନ ହେବ ସବୁ ବାଛା ବୁଛି କରି ଗଦେଇ ସାରିଲେଣି ଆଚ୍ଛା କେଉଁ କେଉଁ ଧାନ କରିଥିଲେ ଏଥର ହଁ ସେଇ ବିଷୟରେ ତ ଜାଣିବା ପାଇଁ ଆପଣଙ୍କୁ ଫୋନ୍ କରିଥିଲି ଆଉ ଆପଣ କାହାକୁ ଆଗରୁ କ'ଣ କଥାବାର୍ତ୍ତା ଦେଇଛନ୍ତି କି କାହାକୁ ଧାନ ଦବାକୁ ବିକ୍ରି କରିବାକୁ କ'ଣ ଆପଣ ତ ଅନ୍ୟ ସବୁଠି ଧାନ କରିଛନ୍ତି ସେଥିରୁ ଯାହା ଦୁଇଟି କି ତିନିଟି ପ୍ରକାର ମୋତେ ଯଦି ଦେବେ ଭଲହେଇଥାନ୍ତା ଆଉ କୋଷ୍ଟାଲ କେତେ ଅଛି ଆପଣଙ୍କ ପାଖରେ ଆଉ ବାସୁମତିଟା କେତେ ଅଛି ଆମେ ତ ଧାନ ନେଲେ ମଣ୍ଡି ଲୋକ ବେପାରୀ ଲୋକ ତାକୁ ଚାଉଳ କରି ବିକିବୁ ନହେଲେ ନାହିଁ କେଉଁ ବଡ଼ କଳବାଲାକୁ ଦେଲେ ସେ ଇଏ କରିବ ତ ଆପଣଙ୍କ ପାଖରେ ବାସୁମତିଟା କେତେ ଅଛି ଆଉ କୋଷ୍ଟାଲଟା କେତେ ଅଛି ଆଉ ହଜାରେ ଅଶୀଟା କେତେ ଅଛି ଟିକିଏ କୁହନ୍ତୁ ଆଉ ସେଥିରୁ କେଉଁଥିରୁ କେତେ ଦେଇପାରିବେ ଆଉ କେତେ କ'ଣ ଦରଦାମ୍ ରଖିଛନ୍ତି ଟିକିଏ ସେଇ ବିଷୟରେ କହିଦେଲେ କଥାହେଲେ ଭଲ ହେଇଯାଇଥାନ୍ତା ଆଉ ଆଚ୍ଛା ଦରଦାମ୍ ତ ଠିକ୍ଠାକ୍ ଅଛି ତା'ହେଲେ ଗୋଟେ କାମ କରୁଛି ମୁଁ କାଲି ଆପଣଙ୍କୁ ଫୋନ୍ କରିକି ଆପଣଙ୍କ ଯେଉଁଠି ଧାନ ଗଦେଇଛନ୍ତି ସେଇଠି ପହଞ୍ଚିଯାଉଛି ଆଉ ଧାନ ଦେଖିଦେବି ଆପଣଙ୍କୁ ପଇସାପତ୍ର ବି ଛିଡ଼େଇକି ସେଇଠି କିଛି ଆଡ଼ଭାନ୍ସ କରିଦେଇ ପଳାଇ ଆସିବି ଭାବୁଛି ଆଉ ଆପଣ କାଲି କେତେବେଳକୁ ଥିବେ ନିଶ୍ଚୟ ନିଶ୍ଚୟ ମୁଁ ଆପଣଙ୍କୁ ଫୋନ୍ କରିଦେବି ଆପଣ ସେଥିପାଇଁ ଚିନ୍ତା କରନ୍ତୁନି ଆମର ଗାଡ଼ି ଲାଗିବ ସେଥିରେ ଧାନ ଭର୍ତ୍ତି ହେବ ଆସିବ ହେଲା ଯେଉଁ ନେବା ଆଣିବା ଦାୟିତ୍ୱ ବି ମୋର ସେ ପଇସା ବି ମୋର ଆପଣ ଟିକିଏ ଦେଖିକି ଆମକୁ ସହଯୋଗ କରିବେ ଆଉ ଠିକ୍ ଅଛି ରହିଲି ଧନ୍ୟବାଦ